ଗ୍ରାମୀଣ ସମୁଦାୟରେ ଖେଳ ଖେଳିବା ମାଧ୍ୟମରେ ବ୍ୟକ୍ତିମାନେ ସାମାଜିକ ଦକ୍ଷତା ଶାରୀରିକ ଦକ୍ଷତା ଓ ମାନସିକ ଦକ୍ଷତା ଆଦି ଜ୍ଞାନ ଗୁଡ଼ିକ ବିକଶିତ କରିପାରିବେ ସାମାଜିକ ଦକ୍ଷତା ଯେମିତି କି ସେ ଯଦି କେଉଁଠି କିଛି ଭଲ ଖେଳିଲେ କି ଭଲ ପାଠ ପଢ଼ିଲେ ତ ତାଙ୍କ ନାଁ ରହିବ ନା ଗୁଡ଼ିକ ରହିଥାଏ ଓ ସମାଜରେ ତାଙ୍କର ସମ୍ମାନ ଗୁଡ଼ିକ ବୃଦ୍ଧି ପାଇଥାଏ ଓ ତାଙ୍କ ପରିବାରର ମଧ୍ୟ ସମ୍ମାନଟା ବୃଦ୍ଧି ପାଇଥାଏ ଏହାପରେ ଆସିଲା ଶାରୀରିକ ଦକ୍ଷତା ଶାରୀରିକ ଶାରୀରିକ ଦକ୍ଷତା ଗୁଡ଼ିକ କହିବାକୁ ଗଲେ ଆମେ ଯେମିତି କି ବିଭିନ୍ନ ପ୍ରକାର ଖେଳ ଖେଳିବା କିମ୍ବା ଖେଳ ଖେଳିବା ଏହା ଦ୍ଵାରାକି ଆମ ଶରୀର ସୁସ୍ଥ ରହିଥାଏ ଆମ ମନ ପ୍ରଫୁଲ୍ଲିତ ରହିଥାଏ ଓ ବିଭିନ୍ନ ପ୍ରକାରର ରୋଗ ଗୁଡ଼ିକ ମଧ୍ୟ କମ ହୋଇଥାଏ ମାନସିକ ଦକ୍ଷତା କହିଲେ ଯେତେବେଳେ ବି କୌଣସି ବିଦ୍ୟାର୍ଥୀକୁ ପାଠ ପଢ଼ିବାକୁ ଇଚ୍ଛା ହେଉନି ସିଏ ତା ମନକୁ ପ୍ରଫୁଲ୍ଲିତ କରିବାକୁ ଚାହୁଁଛି ତ ସିଏ ସେହି ଟାଇମ୍ରେ ଯାଇ କିଛି ସମୟ ବାହାରେ ବ୍ୟତୀତ କରିବ ଯେମିତି କି ବୁଲାବୁଲି କି କିଛି ଖେଳ ଖେଳିବା କି ସାଙ୍ଗମାନଙ୍କ ସାଙ୍ଗେ କଥାବାର୍ତ୍ତା ହୋଇଯିବା ଏହିସବୁ କାର୍ଯ୍ୟ କଲେ ଆମଆମ ଦକ୍ଷତାଟା ବିକଶିତ ହୋଇପାରିଥାଏ